ଆଣ୍ଠୁ ଉପଚାର ପାଇଁ ଘରୋଇ ଉପଚାର ଗୁଡ଼ିକ ହେଲା ପସାରୁଣି ଅରଖ ବେଗୁନିଆ ପତ୍ରକୁ ସିଝାଇ ଆଣ୍ଠୁରେ ସେକ ଦେବା ଘିଅ ଲଗାଇ ସେକ ଦେବା ନିକୁଳା ତେଲର ମାଲିସ କରିବା ଓ କପଡ଼ା ସେକ ବାନ୍ଧିବା ଦ୍ୱାରା ମଧ୍ୟ ଆଣ୍ଠୁ ଯନ୍ତ୍ରଣା କିଛି ମାତ୍ରାରେ ଉପଶମ ମିଳିଥାଏ